ଆମର ଓଡ଼ିଶାରେ ମନୋରଞ୍ଜନ ଦେଖିବା ପାଇଁ ବା ସେଇଟା ଉପଭୋଗ କରିବା ପାଇଁ ବହୁତ ଜାଗା ଅଛି ଯେମିତିକି ଆମର ପୁରୀରେ ଅଛି ଜଗନ୍ନାଥ ଭଗବାନଙ୍କର ମନ୍ଦିର ତା ବାଦେ ଆମ ରାୟଗଡ଼ା ଜିଲ୍ଲାରେ ଅଛି କେତେ ଗୁଡ଼ାଏ ମନ୍ଦିର ରାୟଗଡ଼ାରେ ମୁଖ୍ୟତଃ ରାୟଗଡ଼ାରେ ଅଛି ମାଁ ମାଝିକରି ମାଁ ମନ୍ଦିର ତା ପାଇଁ ବୋଲି ଦୂର ଦୂରାନ୍ତର ଲୋକ ବି ଆସୁଛନ୍ତି ଆଉ ସେଇଠି ସବୁପ୍ରକାର ବି ସୁବିଧା ଅଛି ତା ସହିତ ଆମର କୋରାପୁଟ ପାଖ ଜିଲ୍ଲା କୋରାପୁଟରେ ଆମର ଶୈବପୀଠ ବି ଅଛି ଗୁପ୍ତେଶ୍ୱର ଯାହାକି ସମସ୍ତେ ଜାଣିଛନ୍ତି ଆଉ ସେଠିକି ବି ଅଧିକ ଲୋକ ଆସୁଛନ୍ତି ଦେଖିବା ପାଇଁ ଆଉ ସେ ଜାଗାକୁ ଗଲେ ସେମାନଙ୍କର ମନ ବି ଭରୁ ନିଜେ ସେଇ ଜାଗାରୁ ସେମାନେ କେମ ଆସିବା ପାଇଁ ଆଉ ତା ବାଦେ ଆମର ଆମ ଗାଁ ନିଜ ଗାଁ ପାଖରେ ବି ଆମର କେତେ ଗୁଡ଼େ ଶୈବ ପୀଠ ପୀଠ ଅଛି ସେଇଟା ବି ଏବେ ଏତେ ସୁନ୍ଦର ହେଇଛି ଯେ ତାକୁ ବି ଲୋକ ଆସୁଛନ୍ତି ଆଉ ୟୁଟ୍ୟୁବ ୟୁଟ୍ୟୁବର ଯାକ ବି ଆସିକି ସେମାନେ ବି ନିଜେ ଭିଡ଼ିଓ କରୁଛନ୍ତି ରେକର୍ଡ଼ିଂ କରିକି ସେମାନେ ଯେମିତିକି ଲୋକ ଆଉ ଟିକେ ଅଧିକ ଜାଣିବେ ସେ ଜାଗାକୁ ସେମାନେ ସେଇଟା କରୁଛନ୍ତି ଆଉ ତା ସାଙ୍ଗରେ ଆମର ରେଷ୍ଟୁରାଣ୍ଟ ମଧ୍ୟ ଭଲ ଅଛି ଆଜି ଆମେ ଏବେ ଯେ ଯେହେତୁ ରାୟଗଡ଼ା ଅଛୁ ରାୟଗଡ଼ା ରେଷ୍ଟୁରାଣ୍ଟବି କପିଳାସ ଅଛି ଯେ ତାପରେ ସ୍ୱାଗତ ଅଛି ଏଇସବୁ ରେଷ୍ଟୁରାଣ୍ଟ ଯାକ ଭଲ ଭଲ ଅଛି ଖାଦ୍ୟ ବି ଭଲ ଦେବେ ଆଉ ତାପରେ ଆମର ଯିଏ